ଆଜିକାଲି ପ୍ରତ୍ୟେକ ଅଞ୍ଚଳରେ ସରକାରଙ୍କ ସହାୟତା ଦ୍ୱାରା ମା'କୁ ପ୍ରସୂତି ସମୟରେ ଶହେ ଦୁଇ ମାତୃ ଜନନୀ ସେବା ଅନୁସାରେ ଡାକ୍ତରଖାନାକୁ ପହଞ୍ଚାଇ ଦିଆଯାଉଛି ଯାହାଦ୍ୱାରା ସଠିକ ସମୟରେ ଶିଶୁର ଜନ୍ମ ଜନ୍ମ ହୋଇପାରୁଛି ଏବଂ ନବଜାତ ଶିଶୁକୁ ଡାକ୍ତର ନର୍ସ୍ ଆଶା କର୍ମୀମାନେ ହାତରେ ଗ୍ଲୋଭ୍ସ ଲଗାଇ ଭଲ ଭାବରେ ପିଲାକୁ ରଖି ଗୋଟେ ସ୍ୱଚ୍ଛ ଓ ସ୍ୱଚ୍ଛତା ଅନୁସାରେ ସ୍ୱଚ୍ଛ ପରିସ୍ଥାନ ରେ ରଖାଯାଇଥାଏ ନବଜାତ ଶିଶୁଙ୍କୁ ନିୟୋନାଟାଲ ୟୁନିଟ୍ରେ ରଖାଯାଇଥାଏ ଯାହାଦ୍ୱାରା କି ପିଲାକୁ କୌଣସି ପିଲାଙ୍କୁ କିମ୍ବା ତା ମାଆକୁ କୌଣସି ଇନଫେକ୍ସନ୍ ହେବ ନାହିଁ ଯାହାଦ୍ୱାରା ପିଲା ଓ ମାଆ ସୁସ୍ଥ ରହିବେ ପିଲାଙ୍କୁ ସବୁପ୍ରକାର ସୁବିଧା ନିୟୋନଟାଲ୍ ୟୁନିଟ୍ରେ ଦିଆଯାଉଛି ଯେପରିକି କୌଣସି ପରି ଅପରିଚ୍ଛନ୍ନ ଜିନିଷ ତାକୁ ସ୍ପର୍ଶ ନ କରିପାରେ ଯାହାଦ୍ୱାରା ତା'ର ଶରୀରର କୌଣସି କ୍ଷତି ନ ହୁଏ ଏବଂ ମାଆକୁ ମଧ୍ୟ ସମୟ ଅନୁସାରେ ମେଡ଼ିସିନ୍ କ୍ଷୀର ବିଭିନ୍ନ ପ୍ରକାର ଫଳ ବିସ୍କୁଟ ହର୍ଲିକ୍ସ୍ ଯାହାଦ୍ୱାରା କି ସେ ଶିଶୁକୁ ଠିକ୍ ଭାବରେ କ୍ଷୀର ଦେଇପାରିବ ସେହି ଅନୁସାରେ ସେହି ବ୍ୟବସ୍ଥା କରାଯାଇଥାଏ ଆଜିକାଲି ଡାକ୍ତରମାନେ ସଠିକ୍ ସମୟରେ ଜଗି ରଖି ଆଶାକର୍ମୀମାନେ ନର୍ସ ଡାକ୍ତର ସବୁ ପ୍ରସୂତି ଗୃହକୁ ଭଲ ଭାବରେ ସଫା ସ୍ୱଚ୍ଛନ୍ଦ ରଖିଥାନ୍ତି ଯାହାଦ୍ୱାରା ପିଲାଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ତେଣୁ ଆଜିକାଲି ଅଞ୍ଚଳରେ ଡାକ୍ତରଖାନା ଗୁଡ଼ିକରେ ଅନେକ ପ୍ରକାର ସୁବିଧା ସୁଯୋଗ ମିଳେ